ନୃତ୍ୟ ହେଉଛି ଆମାନଙ୍କର ଏକ ପ୍ରିୟ ନୃତ୍ୟ ଯାହାକି ଆମେମାନେ ଏହାକୁ ଟେକ୍ନୋଲୋଜି ମାଧ୍ୟମରେ ଦେଖିଥାଉଁ ଶୁଣିଥାଉଁ ଏବଂ ଉପଭୋଗ କରିଥାଉଁ ନୃତ୍ୟକୁ ଦେଖିଲେ ମନ ଉତ୍ସାହିତ ହୋଇଥାଏ